ମୁଁ କୁକୁଡ଼ା ଚାଷ କରେ କୁକୁଡ଼ା ଚାଷ କରିବାକୁ ହେଲେ ପ୍ରଥମେ ତାକୁ ନିହାତି ତାର ଘର ଦରକାର ଘର ଘର ପ୍ରଥମେ ତାକୁ ଘର ଚାଳ ଛପର ସବୁ ଘର ନିହାତି ଦରକାର ବେଶୀ ଗରମ ତାକୁ ଦରକାର ନାହିଁ କି ବେଶୀ ଥଣ୍ଡା ତାକୁ ଦରକାର ନାହି ତାକୁ ହେଲା ପରେ ପ୍ରଥମେ ତାକୁ ଅଣ୍ଡା କୁ ଛୁଆ କରା ହୁଏ ସେ ଛୁଆ କୁ ତାକୁ ଆଣିକି ସେ ଘରେ ୟେ କରା ହୁଏ ଘରେ ରଖା ହେଲା ଭିତରେ ତାକୁ ଖାଦ୍ୟ ପାଣି ଔଷଧ ପାଣି ମାଧ୍ୟମରେ ଔଷଧ ଦିଆ ହୁଏ ଖାଦ୍ୟ ଦିଆ ହୁଏ ଖାଦ୍ୟ ଦିଆ ହେଇକି ତାକୁ ଥଣ୍ଡା ଦିନରେ ତାକୁ ଗରମ ଦିଆ ହୁଏ ଗରମ ଦିନେ ଥଣ୍ଡା ଦିଆ ହୁଏ ଏମିତି କୁକୁଡ଼ା ଚାଷ ହୁଏ